ଆମର ଆମ ବାରିରେ ବିଭିନ୍ନ ରକମର ଫଳ ଫୁଲ ଗଛ ଅଛି ହେଲା ଆମ୍ବ ପଣସ ନଡ଼ିଆ ସପୁରି କଦଳୀ ଆତ କୌଣସି ଲିଚୁ ବଉଳ ହେଇଛି ବି ଲିଚୁ ସପେଟା କରମଙ୍ଗା ଓଉ ସବୁ ରକମର ଫଳ ଅଛି ଏ ପିଲା ସବୁ ଖାଆନ୍ତି ଆଉ ଯାହା ହୁଏ ବନ୍ଧୁବାନ୍ଧବ ବି ନିଅନ୍ତି ଭୋଗରାଗ ବି ଠାକୁରଙ୍କ ପାଖରେ ହୁଏ ହଁ ଆଉ ବିକା ତ କେଉଁ ଜିନିଷ ହେଇନି ସବୁ ଖିଆ ଉପରେ ରହି ଚାଲିଛି କଦଳୀ କାନ୍ଦି ବିକେ ହଁ ବଡ଼ ବଡ଼ କାନ୍ଦି ବିକି ଦିଏ ଆଉ ପଣସ ବି ବହୁତ ହୁଏ ଏବଂ ବଣ୍ଟା ବଣ୍ଟି କଠା କଠି ରେ କଟା କଟିରେ କଠା କାଟିକିରି ସବୁ ନିଅନ୍ତି ବନ୍ଧୁବାନ୍ଧବ ଦିଏ ପାଚିଲେ ସେ ଆଷାଢ଼ ମାସରେ ଯାଇ ଭାଦ୍ରବ ମାସରେ ସେ ପଣସ ପାଚେ ଆଉ ସପେଟା ଗଛରେ ବାର ମାସୀ ସପେଟା ଏଇ ଏଇ ଯେଉଁ ଗଛଟା ବାର ମାସେ ସପେଟା ପିଲାକେହି ନାହାନ୍ତି ପାରିବା ପାଇଁ ସେ ଏତିକି ଉଁଞ୍ଚୁରୁ ପଡ଼ିଲେ ସବୁ ଫାଟିଯିବ ମାଙ୍କଡ଼ ସବୁ ଦଳ ଖାଉଛନ୍ତି ଏଇଥରକ ପୁଆ ଆସିଥିଲା ହାଣିଦବା ପାଇଁ କହିଲି ସେ ମନା କଲା ଖାଆନ୍ତୁ ମାଙ୍କଡ଼ ଆଉ ଫୁଲ ବିଭିନ୍ନ ରକମର ମନ୍ଦାର ଫୁଲ ଆମ ବାରିରେ ଧଳା ମନ୍ଦାର ହଳଦିଆ ମନ୍ଦାର ନାଲି ମନ୍ଦାର ଫିକା ଗୋଲାପୀ ମନ୍ଦାର ଗେଣ୍ଡୁ ଗଛ ଅଛି ଏଇ ଶିବ ମନ୍ଦିରରେ ଦିଆ ହୁଏ ଆମ ଠାକୁର ପୂଜା ହୁଏ ଏମିତି ସବୁ ଆଉ